ସାର୍ ନମସ୍କାର କ'ଣ ନବରଙ୍ଗପୁର ମେଡିକାଲ୍ କହୁଛନ୍ତି ତ ମୁଁ ଗୋଟେ ପେସେଣ୍ଟ୍ କହୁଥିଲି ଆଜ୍ଞା ମୋର ଗତକାଲି ମୋର ଟ୍ୟୁମର୍ ଗୋଟେ ହୋଇଯାଇଥିଲା ତ

ହଁ ଆଜ୍ଞା ଆଜ୍ଞା ସେଇଟା ପାଇଁ ଆଜ୍ଞା କ'ଣ ଏଇଟା ଗୋଟେ ଛଅ ସାତଦିନ ହେଲା ଆଜ୍ଞା ପେନ୍ ହେଉଛି ତ କାଲି ବେଶୀ ହୋଇଥିଲା ହଁ ଇଏ ନାଇଁ ଭିତରେ ଆଜ୍ଞା କିଛି ଜାଣି ହେଉନାହିଁ ଆଜ୍ଞା କ'ଣ ହସ୍ପିଟାଲ୍ର ଫେସିଲିଟି କ'ଣ କ'ଣ ଅଛି ଆଜ୍ଞା ବୀମା କାର୍ଡ୍ ଫିମା କାର୍ଡ୍ କ'ଣ ହୁଁ ହୁଁ ହଁ ର ସୁବିଧା ଅଛି କି ନାହିଁ ଆଜ୍ଞା ମାନେ ଏମ୍ତି ବେଡ୍ ଫେଡ୍ର ସୁବିଧା କେମିତି ଅଛି କି ନାହିଁ ବୁଝୁଥିଲି ହଁ ମୋର ଟିକେ ରେଜିଷ୍ଟ୍ରେସନ୍ କରିଦେଇଥାନ୍ତ ଆଜ୍ଞା ମୋର ଆଧାର୍ ନମ୍ବର୍ କହିଦେବି

ନାଇଁ ଡାକିଦେବି ଆଜ୍ଞା ନମ୍ବର୍ ଆଧାର୍ ନମ୍ବର୍ ହଁ ପାଞ୍ଚ ଛଅ ତିନି ଦୁଇ ଚାରି ପାଞ୍ଚ ଛଅ ସାତ ଆଜ୍ଞା ନାଇନ୍ ଡବଲ୍ ଥ୍ରୀ ଥ୍ରୀ ଫୋର୍ ଏଇଟ୍ ନାଇନ୍ ଫୋର୍ ସେଭନ୍ କାଲି କେତେବେଳେ ଆଇଲେ ହେବ ଆଜ୍ଞା ହଁ ବାହାରର ଡକ୍ଟର୍ କୋଉଠି ଆସୁଛନ୍ତି କି ଆଜ୍ଞା ବାହାରର ଡକ୍ଟର୍ମାନେ ଅ ହଁ କୋଉ ଆସୁଛନ୍ତି ଆଜ୍ଞା ଅ ହ

ନାଇଁ ସେମିତି କିଛି ନଥିଲା ଆଜ୍ଞା ଟିକେ ହ ଏମିତି ଖାଇବା ଟିକେ ଚେଞ୍ଜ୍ ହୋଇଗଲା ତ ମଝିରେ ଗୋଟେ ମାସ ଖଣ୍ଡେ ହୋଇଗଲା ହଁ ଆଜ୍ଞା ଠିକ୍ ଅଛି ଆଜ୍ଞା କାଲିକୁ ଆସିବି ହେଲେ ଦଶଟା ବେଳେ ମୋର ରେଜିଷ୍ଟ୍ରେସନ୍ ଟିକେ କରିଦେଇଥାନ୍ତେ ଆଜ୍ଞା ଆଜ୍ଞା ନମସ୍କାର ରହିଲି